ହଁ ଆପଣ ପୋଲିସ୍ ଷ୍ଟେସନ୍ ରୁ କହୁଛନ୍ତି ଆଉ ଆମେ ଲଙ୍ଗ୍ ହଲିଡ଼େରେ ଯାଇଥିଲୁ ବୁଝିଲେ ଆରେ ଆମେ ଏ ଲଙ୍ଗ୍ ହଲିଡ଼େରେ ଯାଇଥିଲୁ ଆମେ ଆସିଲା ପରେ ଦେଖିଲୁ ଯେ ଘରକୁ ସବୁ ଘର ତାଲା ଭାଙ୍ଗିକି ତାଲା ଭାଙ୍ଗିକି କିଛି କ'ଣ ଆମେ ତ ଜାଣିନୁ ଚୋର ବୋଧେ ହେଇଥିବ ତାଲା ଭାଙ୍ଗି ସବୁ ମୋର ଜିନିଷ ସବୁ ଚୋରି କରି ନେଇ ଯାଇଛି ସେଇଟା ଆମେ ତ ଯାଇଥିଲୁ ଏଇ ଦୁଇ ଦିନ ହେବ ତାପ ଆଜି ସକାଳେ ପହଞ୍ଚିଲା ବେଳକୁ ଦେଖିଲୁ ଯେ ଘରର ସବୁ ଜିନିଷ ନେଇଯାଇଛନ୍ତି ଅଧାରୁ ଅଧିକ ହଁ ସେମାନଙ୍କୁ ପଚାରିଲେ ସେମାନେ ବି କହିପାରୁ ନାହାନ୍ତି କ'ଣ ନା ସେମାନେ ବି ଆଜି ଜାଣି ନାହାନ୍ତି ଆମେ ଆଇଲାରୁ କହିଲାଠୁ ସେମାନେ ଜାଣୁଛନ୍ତି ସେଇଟା ବି ଜାଣିନୁ ଆମର ସବୁ ସୁନା ଗହଣା ଥିଲା ପୁଣି ମାନେ ପଇସା ପତ୍ର କେତେ ଜିନିଷ ବି ଦରକାରୀ ଜିନିଷ ସବୁ ଏମିତି ଚୋରି ହେଇଛି ଆଉ କ'ଣ କରିବା କହିଲେ ପଡ଼ୋଶୀ ଲୋକମାନେ ବି କିଛି କହି ପାରୁନାହାନ୍ତି ଆମର ଏଇ ଆଗ କନିକା ଛକ ଏଇ ଯୋଉ ଷ୍ଟାଡ଼ିୟମ୍ ସେଇ ତା ପାଖାପାଖି ଦେଖନ୍ତୁ ଆପଣ କେତେଟା ବେଳେ କ'ଣ ଆସିବେ କେତେ ଜଣ ହଁ ଟିକେ ଜଲ୍ଦି ଆସନ୍ତୁ ଟିକେ କରିବେ କେତେ କ'ଣ ଚୋରି ହେଇଛି ଯାହାକୁ ପଚାରିଲେ ବି ସେ କେହି କହି ପାରୁନାହାନ୍ତି ଟେନସନ୍ ବହୁତ ଲାଗିଲା ଆଜି ଆମେ ତ କିସ ନା ଆମେ ତ ଏ ଆଉ ଟିକେ ପରେ ଦେଖିଲୁ ଆଉ ଆମେ ଆଜି ସକାଳେ ଭୋର୍ରୁ ଭୋର୍ରୁ ପହଞ୍ଚିଲୁ ଆଜି ସେଇ ସାତଟା ଆଠଟା ବେଳକୁ ପହଁଞ୍ଚି ଦେଖିଲା ଘରେ ଆସି ଦେଖିଲା ବେଳକୁ ଘର ତାଲା ଭଙ୍ଗା ହେଇଛି ଘରେ ବା କହୁଛି କେହି ନ ଥିଲେ ପଡ଼ୋଶୀ ଘର ବି କେହି ନ ଥିଲେ ହଁ ସେମାନେ ଦେଖିଲା ବେଳକୁ ସକାଳ ତ ହେଲାଣି ଏମତି ସବୁ ହେଇଛି ଆମେ ଜାଣିନୁ କୋଉ ଟାଇମ୍ ରେ ଚୋରି ହେଇଛି ଆମେ କିନ୍ତୁ ଆଜି ସକାଳେ ପହଞ୍ଚି ଦେଖିଲା ବେଳକୁ ଏମିତି ସବୁ ହେଇଛି କ'ଣ ତାଲା ଭଙ୍ଗା ହେଇଛି ଭିତରେ ଦେଖିଲା ବେଳକୁ ସବୁ ଏମିତି କ'ଣ ଡ୍ରେସ୍ ମେସ୍ କେତେ କ'ଣ ଫାଡ଼ିଫୁଡ଼ା ଦେଇଛନ୍ତି ଆଉ ଯୋଉ ଜିନିଷ ସବୁ ଲକର୍ ମକର୍ ଭାଙ୍ଗି ସୁନା ଗହଣା ପଇସା ଯେତେ ଥିଲା ସବୁ ନେଇଯାଇଛନ୍ତି ନା ଆସନ୍ତା ଖୋଲବାଡ଼ି ପରେ କେତେ ଜିନିଷ ବି ଆମର ଯାଇଛି କ'ଣ ନା କ'ଣ ହେବ ଡ଼ର ବି ଲାଗୁଛି ଥରେ ଏମିତି ଚୋରି ହେଲାଣି ମାନେ ଆଉ ସେକେଣ୍ଡ୍ ଟାଇମ୍ ଯଦି ଆଟାକ୍ ବି କରିପାରନ୍ତି ହଉ ଆପଣ ଅଧ ଘଣ୍ଟା ଭିତରେ ଆସନ୍ତୁ ଆଉ ରହିଲି ଆଉ